ଆମ ଭାରତରେ ଯେଉଁ ପରିବହନ ବ୍ୟବସ୍ଥା ରହିଛି ସେଟା ଏତେ ପରିମାଣର ଉନ୍ନତଧରଣର ନୁହେଁ ଜାପାନ ହେଉ କିମ୍ବା ଅଦର୍ ଅନ୍ୟ କ ଦେଶ ଗୁଡ଼ାକରେ ତ ସେମାନଙ୍କର ପରିବହନ ସେମାନଙ୍କ ଯାତାୟତ ଯେଉଁ ବ୍ୟବସ୍ଥା ରହିଛି ସେଟା ଉନ୍ନତଧରଣର କାରଣ ରେଳ ଲାଇନ୍ର ମଧ୍ୟ ଡେଭଲପ୍ ହୋଇଯାଇଛି ଉନ୍ନତଧରଣର ହୋଇଯାଇଛି ଗୋଟେ ଗୋଟେ ସ୍ଥାନକୁ ଯିବାର ଅଛି ବୋଲେ ଦଶମିନିଟ୍ରୁ କୋଡ଼ିଏ ମିନିଟ୍ ଭିତରେ ଶୀଘ୍ର ଯାଇପାରିବା ଏତେ ସ୍ପିଡ଼୍ କିନ୍ତୁ ଆମ ଭାରତର ପରିବହନ ବ୍ୟବସ୍ଥା କିମ୍ବା ଆମ ଯାତାୟତର ବ୍ୟବସ୍ଥା ସେତେ ପରିମାଣର ଉନ୍ନତ ହୋଇନାହିଁ ପରିବହନ କହିଲେ ଦେଖନ୍ତୁ ଆମର ରାସ୍ତାଘାଟ ଠିକ୍ ନଥିଲେ ରାସ୍ତାଘାଟ ଯଦି ଠିକ୍ ନଥିବ ତ ଅନ୍ୟ ଯେଉଁ ଜାଗାରୁ ଯେଉଁ ଜିନଷଗୁଡ଼ାକ ଅଛି ଯେଉଁ କଞ୍ଚାମାଲ ଗୁଡ଼ାକ ଅଛି ସେଗୁଡ଼ାକ ସବୁ ବିଭିନ୍ନ ପ୍ରକାର ଜାଗାକୁ କେମିତି ଯିବ ରାସ୍ତାଘାଟ ତ ଠିକ୍ ନାହିଁ କିମ୍ବା ସେଇ ଯେଉଁ ଗାଡ଼ି ଚାଳକ ଯିଏ ଅଛନ୍ତି ମଦ୍ୟପାନକରି ଚଳେଇବେ ଯେ ଯେ କି ଟ୍ରେନିଙ୍ଗ୍ ୱେଲ୍ଟ୍ରେନ୍ ନହେଇନଥିବ ସିଏ ମଧ୍ୟ ଚଳେଇବ ଏପ୍ରକାର ବ୍ୟବସ୍ଥା ହେବା ଦ୍ୱାରା ବହୁପ୍ରକାର ଏକ୍ସିଡ଼େଣ୍ଟ୍ ମଧ୍ୟ ହେଉଛି ଏହା ଟିକିଏ ସମାଜ ପ୍ରତି ବୋଲେ ଆମର ଯେଉଁ ଲୋକଙ୍କ ପ୍ରତି ଟିକେ ବିପଦ ଆଣିଦିଏ ତେଣୁ ଏହି ପ୍ରକାର ପରିବହନକୁ ଟିକେ ଭଲ ସୁଧାରିବା ପାଇଁ ହେଲେ ଆମେ ସବୁ ଏକତ୍ରିତ ହେବା ଦରକାର ସମସ୍ତେ ମିଳିମିଶି ଏ ପ୍ରତି କିଛି ପଦକ୍ଷେପ ନେଲେ ଭଲ ହେବ